ମୋ ମତରେ ଗ୍ରାମାଞ୍ଚଳର କୃଷିଭାଇମାନଙ୍କୁ ଏକତ୍ରିତ କରି ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ଗ୍ରାମଗୁଡ଼ିକ ନିକଟସ୍ତ ବ୍ଲକ ମାଧ୍ୟମରେ ବା ବ୍ଲକ ଉନ୍ନୟନ ମାଧ୍ୟମରେ ଏଗ୍ରିକଲଚର୍ ଅଫିସରଙ୍କ ପାଖକୁ ଯାଇ ବା ବିଏଲଡବ୍ଲୁଙ୍କ ପାଖକୁ ଯାଇ କେଉଁ ପ୍ରକାର ଚାଷ କଲେ ଉନ୍ନତିମାନର କୃଷକ ହୋଇପାରିବ ଏବଂ ସରକାରଙ୍କଠାରୁ କିପରି ପ୍ରୋତ୍ସାହନ ପାଇପାରିବା ସେହିପରି କରି ଏମାନେ କହିଲେ ଗ୍ରାମାଞ୍ଚଳ କୃଷିର ଉନ୍ନତି କୃଷିମାନଙ୍କର ଉନ୍ନତି ହେବା ସଙ୍ଗେ ସଙ୍ଗେ କୃଷି ଶିଳ୍ପର ମଧ୍ୟ ଉନ୍ନତି ହୋଇପାରିବ